ହ୍ୟାଲୋ ଆପଣ ମା ମଙ୍ଗଳା କେବ୍ ଏଜେନ୍ସିରୁ କହୁଛନ୍ତି ମୁଁ ଜୟନ୍ତୀ ନାୟକ ପାଳିଆ ଶୋଳ ଗ୍ରାମରୁ କହୁଥିଲି ମୁଁ ଜାଣିବାକୁ ଚାହୁଁଥିଲି ଯେ ଆପଣ ପାଖରେ ଛୋଟ କେବ୍ ଅଛି ଯେଉଁଥିରେ ଚାରି ଜଣ ଲୋକ ଆରାମସେ ବସିକି ଯାଇପାରିବେ ସେହି କେବ୍ ବୁକ୍ କଲେ ଆପଣ କେତେ କ'ଣ ଟଙ୍କା ନେବେ ଯଦି ମୁଁ ବଡ଼ କେବ୍ ବୁକ୍ କରିବି ଆପଣ କେତେ ପଇସା ନେବେ ସେହି ବଡ଼ କେବ୍ରେ ଛଅଜଣ ଶାନ୍ତିରେ ବସି ଯାଇପାରିବେ ତ ଯଦି ଯାଇ ପାରିବେ ମୋତେ କୁହନ୍ତୁ ମୁଁ ଆମ ପରିବାର ସହିତ ପୁରୀ ଯିବାକୁ ଚାହୁଁଛି ପିକନିକ୍ ପାଇଁ